କ୍ରୀଡ଼ାରେ କୁ ଅଧିକ ଭଲ ଖେଳିବା ପାଇଁ ବା ଖେଳକୁ ଅଧିକ ରେ ଅଧିକ ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଫିଟନେସ ଟ୍ରେନିଂ ସହିତ କିଛି ପ୍ରୋଟିନ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼ିଥାଏ ଯାହାଫଳରେ ସେମାନେ ଶାରୀରିକ ଓ ମାନସିକ ରୂପରେ ଫିଟ ରହି ନିଜ କ୍ରୀଡ଼ାକୁ ଭଲ ଭାବରେ ଖେଳିପାରିଥାନ୍ତି ଓ ସେଥିରୁ ଉନ୍ନତି କରିପାରିଥାନ୍ତି ଯେମିତି ପ୍ରତ୍ୟେକ ଖେଳପାଇଁ

କଦଳୀ

ବ୍ରେଡ଼ ପ୍ରୋଟିନ ଆଜି ଏକ ଆବଶ୍ୟକୀୟ ଉପାଦାନ ଯାହା ଖାଇବା ଦ୍ୱାରା ଆମ ଶରୀରରେ ଶକ୍ତି ବଢ଼ାଇ ଥାଏ ଓ ଖେଳିବା ପାଇଁ ଆମର ଯେଉଁ ଏଫିସିଏନ୍ସି ଅଛି ତାକୁ ମଧ୍ୟ

ଯାହାଫଳରେ ପିଲାମାନେ ଅଧିକ ଭଲ ଖେଳିପାରିଥାନ୍ତି

ଅନ୍ୟ କିଛି ମେଡ଼ିସିନ ଅଛି ଯାହାକି ଖେଳରେ ପିଲାମାନେ ଖେଳ ଦ୍ୱାରା ପାଉଥିବା ଆଘାତରୁ ବଞ୍ଚିପାରନ୍ତି ଯେମିତିକି ଭଲିନି ସ୍ପ୍ରେ ସ୍ପ୍ରେ କରିବା ଦ୍ୱାରା ମୁଁ ଆମର ହାତ ଗୋଡ଼ରେ ଆକ୍ସ ଥିବା ବ୍ୟଥା ବିନ୍ଧା ଓ ସେଥିରୁ ପ୍ଲେୟାରମାନେ ଆରମ ଲାଭ କରିଥାନ୍ତି ଆଙ୍କଲେଟ ପିନ୍ଧିବା ଦ୍ଵାରା ତାଙ୍କୁ ଦେହରେ ବଥା କମିଯାଇ ଥାଏ

ସେମାନେ ବହୁ ପ୍ରକାର ଏନର୍ଜି ଡ୍ରିଙ୍କ ମଧ୍ୟ ପିଇଥାନ୍ତି ସେ ଏନର୍ଜି ଡ୍ରିଙ୍କ ଦ୍ୱାରା ତାଙ୍କ ଶରୀରର ଭଲ ରହେ ଏବଂ ସେମାନେ କ୍ରିଡ଼ା ଟିକୁ ଭଲ ଭାବରେ ଖେଳିପାରନ୍ତି